ନା ମୁଁ କେବେ ହେଲେ ମଧ୍ୟ ନୃତ୍ୟ ଶିଖିନାହିଁ ମୋତେ ଇଚ୍ଛା ଥିଲେ ମଧ୍ୟ ସମୟ ଅଭାବରୁ ମୁଁ କେବେ ନୃତ୍ୟକୁ ଶିଖିପାରିନାହିଁ ଆଉ ମୁଁ କୋରିଓଗ୍ରାଫି ମଧ୍ୟ ତିଆରି କରିନାହିଁ ଯେହେତୁ ମୁଁ ନୃତ୍ୟ ଶିଖିନାହିଁ ସେଥିପାଇଁ ମୁଁ କୋରିଓଗ୍ରାଫି ମଧ୍ୟ ତିଆରି କରିପାରିନାହିଁ କିନ୍ତୁ ନୃତ୍ୟ ଶିଖିବାକୁ ମୋତେ ଭଲ ଲାଗେ ସେମିତି ସୁଯୋଗ ନ ମିଳିଥିବା ହେତୁ ମୁଁ କୌଣସି ପ୍ରକାର ନୃତ୍ୟ ଶିଖିପାରିଲି ନାହିଁ କିନ୍ତୁ ଯେଉଁମାନେ ନୃତ୍ୟ କରନ୍ତି ସେ ସ୍ଥାନରେ ମୋତେ ଦେଖିବାକୁ ଭଲ ଲାଗେ କ'ଣ ପାଇଁନା ସେଇଡ଼ ଏକ ପ୍ରକାର ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ସେଥିପାଇଁ ଆଉ ମଧ୍ୟ କୋରିଓଗ୍ରାଫି କରିବାକୁ ଇଚ୍ଛା ଥିଲେ ମଧ୍ୟ ମୁଁ କରିପାରେନାହିଁ ଯେହେତୁ ମୁଁ ନୃତ୍ୟ କେବେ ବି ତା' ପାଖରୁ ଶିଖିନାହିଁ ଏହିପରି ଭାବରେ ନୃତ୍ୟ ଏକ ଭଲ ଜିନିଷ ଯେଉଁଟାକି ଶିଖିବା ଦରକାର ଛୋଟ ଛୁଆମାନେ ମଧ୍ୟ ସେ ପ୍ରତି ଆଗ୍ରହ ପ୍ରକାଶ କରିବା ଉଚିତ କିନ୍ତୁ ସମସ୍ତଙ୍କୁ ନୃତ୍ୟ ପାଇଁ କେହି ମଧ୍ୟ ଛାଡ଼ନ୍ତି ନାହିଁ ସେହିଟା ହେଉଛି ଗୋଟେ ପ୍ରକାର କାର୍ଯ୍ୟକ୍ରମ ତ ସମସ୍ତେ ମଧ୍ୟ ଶିଖିବା ଦରକାର